ହ୍ୟାଲୋ ସାର୍ ଆପଣ ଓଲା ଟ୍ରାନ୍ସଫର ଏଜେନ୍ସିରୁ ଫୋନ୍ କଥା ହେଉଛନ୍ତି କି ମୁଁ ଆଜି ସକାଳୁ ଏକ ଟ୍ୱେମ୍ପୁ ବୁକିଙ୍ଗ କରିଥିଲି ମୋ ନାଁ ହେଲା ଅମ୍ରିତ ବେହେରା ଜାଗା ବିଲହାଡ଼ରୁ ମୋ ଲୋକେସନ ଜାଗାରୁ ଆପଣ ଡ୍ରାଇଭର ଠିକ ଟାଇମରେ ପହଞ୍ଚି ପାରିନଥିଲା କୋଡ଼ିଏ ମିନିଟ୍ ପରେ ପହଞ୍ଚିଲା ତା'ପରେ ଯିବା ଆପଣଙ୍କର ଗାଡ଼ି ବହୁତ ଖରାପ ଥିଲା ସିଟ ସବୁ ଚିରି ଯାଇଥିଲା ଗଲା ଟାଇମରେ ଚକା ପଙ୍କଚର ବି ହୋଇଗଲା ଯେ ଫଳତଃ ମୁଁ ମୋ ଠିକ ଟାଇମରେ ନିକଟକୁ ପହଞ୍ଚି ପାରିଲି ନାହିଁ ଆପଣଙ୍କ ଡ୍ରାଇଭର ଠିକ ସେ ଗାଡ଼ି ଚଲାଉନଥିଲା ରାତ୍ରି ଟାଇମରେ ଲାଇଟ ସବୁ ଗୋଟିଏ ପଟ ଜଳୁ ବି ନଥିଲା ଆପଣଙ୍କୁ ମୁଁ ଅନୁରୋଧ କରିବି ଯେ ଆପଣ ଆପଣଙ୍କ ଗାଡ଼ି ଏବଂ ଆପଣଙ୍କ ଡ୍ରାଇଭରଙ୍କୁ ଠିକ କରନ୍ତୁ ଗାଡ଼ି ରିପ୍ୟାରିଙ୍ଗ କରନ୍ତୁ ଏବଂ ଆପଣଙ୍କର ଡ୍ରାଇଭର ଚେଞ୍ଜ କରନ୍ତୁ ଯାହାଫଳରେ ଆମେ ଆମକୁ ଯାତ୍ରା ଠିକ ସେ ହୋଇପାରିବ